ହ୍ୟାଲୋ ହଁ ଭାଇ ସାଇରାମ୍ ରେଷ୍ଟୁରାଣ୍ଟ ତ ହଁ ନାଇଁ ଭ ବ ଅର୍ଡ଼ର କରିବା ଥିଲା ଖାଦ୍ୟ ହଁ ଆମିଷରେ କ'ଣ ଅଛି ଭାଇ ଚିକେନ୍ ମଟନ୍ ଅଣ୍ଡା କି ହେଉ ଚିକେନ୍ ଗୋଟେ ହାପ୍ ମଟନ୍ ଗୋଟେ ହାପ୍ ଆଉ ଅଣ୍ଡା ଦୁଇଟା ପିସ୍ ହଁ ଆଉ ନିରାମିଷରେ କ'ଣ ଅଛି ହଁ ଭଜା ତରକାରି ଆଉ କ'ଣ ଭାଇ ଦହି ବାଇଗଣ ଆଉ ସାଲାଡ଼୍ ହଁ ଭାଇ ଏତିକି ହଁ ଭାତ ଗୋଟେ ଫୁଲ୍ ପ୍ଲେଟ୍ ଆଉ ଡାଲି ଆଚାର ଗୋଟେ ଭାଇ

ହଁ ଜଲ୍ଦି ଟିକିଏ ଆଣିବ ଭାଇ ହଁ ଆଡ୍ରେସ୍ କି ହଁ ଭିକ ଫଙ୍କସନ୍ ଭିକ ଫଙ୍କସନ୍ ଭାଇ ହଁ ହଁ ଭାଇ ଟିକିଏ ଗରମ ଟିକିଏ ଭଲସେ ଆଣିବ ଭାଇ

ହଁ ଅଠେଇଶ ଏକ ଦୁଇ ହଜାର ଚବିଶ ହଁ ଭାଇ ଟିକିଏ ଜଲ୍ଦି ଟିକିଏ ଆସ ଦଶ ମିନିଟ୍ରେ ହଁ ଭୋକ ଲାଗିଲାଣି ଅଧିକ ଟିକିଏ ଜଲ୍ଦି ଆସନ୍ ହଁ ଠିକ୍ ଅଛି ଭାଇ ଟିକିଏ ଜଲ୍ଦି ଆସ ହଁ ଭାଇ ପଇସା ବି ହଁ ପଇସା ଆସିଲେ ଦେଇ ଦେବୁ ଭାଇ ହଁ କେତେ ହେଲା ଭାଇ ଚାରିଶହ ପଚାଶ ହଁ ଭାଇ ଠିକଅଛି ହଁ ଭାଇ ଜଲ୍ଦି ଆସନ୍ତୁ